ହ୍ୟାଲୋ ଟ୍ରାଭେଲ୍ ଏଜେନ୍ସିରୁ କହୁଛନ୍ତି କି ମୁଁ କୁମୁଦିନୀ ମହାନ୍ତ କହୁଥିଲି ସଂସାରୁ ଆଜି ମୁଁ ଯେଉଁ ଗାଡ଼ି ବୁକ୍ କରିଥିଲି ବାରିପଦା ଯିବା ପାଇଁ ସେ ପାଞ୍ଚଶହ ଟଙ୍କା ପାଞ୍ଚଶହ ଟଙ୍କାରେ କଥା ହେଇଥିଲା କିନ୍ତୁ ସିଏ ମୋତେ ବାରିପଦା ପହଞ୍ଚାଇଛି ଆଠଶହ ଟଙ୍କା ନବ କହୁଛି ଡ୍ରାଇଭର ଆଠଶହ ଟଙ୍କା ନେବ କହୁଛି ମୁଁ ଆଠଶହ ଟଙ୍କା ଦେବି ନାହିଁ ଆପଣ ଡ୍ରାଇଭର ସାଙ୍ଗରେ କଥା ହେଇଯାଆନ୍ତୁ